ଆରେ ଭାଇ କ'ଣ ହେଲା ଟିକେ ଶାନ୍ତ ହୁଅ ଏତେ ରାଗୁଛ କାହିଁକି କ'ଣ ହେଲା କୁହ ଗୋଟେ ଗୋଟେ କରି କୁହ କ'ଣ ଅସୁବିଧା ହେଲା ଯେ ଏତେ ଜିନିଷ ଆଣି ଆରେ ଆମ ପିଲା ତରବରରେ ଦେଇ ଶୁଣ ଟିକେ ଶାନ୍ତ ହୁଅ ଆମ ପିଲା ତରବରରେ କ'ଣ ଦେଇ ଥିବେ କାଇଁ ଇଲେକଟ୍ରି ବଲ୍ବ କାଇଁ ଇଲେକଟ୍ରି ବଲ୍ବ ଆ ସବୁ ଠିକ୍ ଅଛି ହ ହ ହ ଏ ସୁଇଚ୍ଟା ଟିକେ ହଉ ଠିକ୍ ଅଛି ତାକୁ ରିପ୍ଲେସ୍ କରି ଦବା କିଛି ଅସୁବିଧା ନାଇ ହେଲା ହଉ ଏତେ ରାଗିଲେ ହବ କି ଟିକେ ଶାନ୍ତରେ ଶୁଣ କାଇଁ ଫ୍ୟାନ୍ ଦେଖିବା ଫ୍ୟାନ୍ କ'ଣ ହେଇଛି ଆରେ ଫ୍ୟାନ୍ ତ ସବୁ ଠିକ୍ ଅଛି କ'ଣ ହେଇଗଲା କି ଆଣ ତ ଆରେ ଏ ଏ ଆସିଲୁ ରାମୁ ହଉ ତାକୁ ଦେଖୁଛି ମୁଁ କ'ଣ କରିବି ହେଲା ଏଇଟା ତ ଚାଲୁଛି କ'ଣ ହେଲା ଭାଇ ସେମିତି କଲେ ହବ କି ବେପାର ଜିନିଷରେ ଗୋଟେ ଅଧେ ଭୁଲ ହେଇ ଯିବ ପିଲା କ'ଣ ସେ ଖରାପ ଜିନିଷ ଦେଇ ଦେଇଛନ୍ତି ସେମିତି କଲେ ତୁମେ ଫେରାଇ ଦେଲେ ଆମର ବେପାର ଚଳିବ କି ହାଁ ତମେ ଆମର ସବୁ ବେଳ କଷ୍ଟମର୍ ସବୁ ବେଳେ ଆସି ଆମ ଦୋକାନରୁ କିଣୁଛ ତମେ ଯଦି ଏମିତି କା ଯଦି ବ୍ୟବହାର କରିବ ଆପଣଙ୍କୁ ଦିଆ ହବ ରିପ୍ଲେସମେଣ୍ଟ ଦିଆ ହବ ନ ହେଲେ ଆପଣଙ୍କ ପଇସା ଫେରା ହବ ମୁଁ ଦେଖୁଛି ଗୋଟେ ଗୋଟେ କରି ଦେଖୁଛି କାଇଁ ବଲ୍ ଦେଖିବା ବଲ୍ବ ଏଇଟା ୱାରେଣ୍ଟି ବଲ୍ବ ଦିଆ ହେଇଛି ଆପଣ ଚିନ୍ତା କାଇଁ କରୁଛନ୍ତି ଆର ଥର ଆସି ନେଇ ଯାଇ ଥିବେ କି ଯଦି ଖରାପ ହବ ବଲ୍ବ ଜଳୁନି ଆଜ୍ଞା ଠିକ୍ ଅଛି ରିପ୍ଲେସ୍ କରି ଦେଉଛି ଆରେ ତାକୁ ଆଉ ଗୋଟେ ଉଷା କମ୍ପାନୀର ଦେ ତ ପ୍ୟାନ୍ ଦେ ହଉ ଏ ବଲ୍ବଟା ଏଇଟା ୱାରେଣ୍ଟି ହେଲା ଯେତେବେଳେ ଖରାପ ହବ ଛଅ ମାସ ଭିତରେ ତମେ ଆସି ନେଉ ପାରିବ ହେଲା ହେଲା କିଛି ଅସୁବିଧା ନାହିଁ ଆଉ ଗୋଟେ ଦେଇ ଦେଉଛି ଯଦି ଖରାପ ଅଛି ଆଉ ଗୋଟେ ଦେଇ ଦେଉଛି ମୋର ଲସ୍ ହେଲେ ହଉ କିନ୍ତୁ ସେ କଷ୍ଟମର୍ ସାଟିସପେକସନ୍ ମୋର ଦରକାର କିନ୍ତୁ ତୁମେ ବ୍ୟବହାର ଠିକ୍ ତୁମର ଯେଉଁ ଉପଯୋଗୀ ଜିନିଷ ଠିକ୍ ଜିନିଷ ଯାଉଛି ତ ତୁମେ ସବୁ ଦିନ ମୋ ପାଖକୁ ଆସିବ ଏଥିରେ କୌଣସି ୱରିଡ଼୍ ହବାର ନାଇଁ ରାଗ ନାଇଁ ହେଲା ଦରକାର ପଡ଼ିଲେ ତମକୁ ଡବଲ୍ ପଇସା ବି ଦେଇ ଦେବି କିଛି ଅସୁବିଧା ନାହିଁ ଯଦି ଖରାପ ଅଛି ଏଇଟା ପିଲା ଯଦି କୈଣସି ଗଡ଼ବଡ଼ କରି ଦେଇ ଥିବ ସେଇଟା କହି ପାରିବି ନାହିଁ ଆଉ ଗୋଟେ ବଲ୍ବ ନିଅ ଆରେ ଭାଇ ଏତେ ରାଗ ଶୁଣ ଭାଇ ମଣିଷ ମାତ୍ରେ କେ ଭୁଲ୍ କରିବା ଆରେ ଧର ଏବେ କମ୍ପ୍ୟୁଟର୍ ବି ଭୁଲ୍ କରି ଦେଉଛି ସେଇଟାକୁ ଧରିଲେ ହବ କି ଭୁଲ ତ ହେଇଯାଇଛି ଆପଣଙ୍କୁ ନୂଆ ଜିନିଷ ଦିଆ ହବ ନ ହେଲେ ଆପଣଙ୍କ ପଇସା ଫେରା ହବ କିଛି ଅସୁବିଧା ନାଇ ହୋଲା ଆପଣ ରାଗନ୍ତୁ ନାହିଁ ମୁଁ ଆପଣଙ୍କ ନୂଆ ଜିନିଷ ଏକ୍ସଚେଞ୍ଜ କରି ଦେଉଛି ହେଲା ଏତେ ଅବୁଝା ହେଲେ କେମିତି ହବ ଭାଇ ଟିକେ ବୁଝ ଟିକେ ବୁଝ ଶୁଣ ଶୁଣ ଭାଇ ଶୁଣ ପଳାଇଲା କି ଲୋକଟା ଗୋଟେ ହଉ ହଉ ଠିକ୍ ଅଛି ମୁଁ ପିଲାକୁ ପଠାଇ ଦେଉଛି ସେ ଘରକୁ ସାମାନ୍ ହେଲା କିଛି ଚିନ୍ତା କରନା ଯାଅ ଠିକ୍ ଅଛି